ଭାରତରେ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଠିକ୍ ନାହିଁ ଆମ ଭାରତରେ ବହୁତ ଅସୁବିଧା ହେଉଛି ହସ୍ପିଟାଲ୍ ଗୁଡ଼ାକ ଯଦି ପରିଷ୍କାର ପରିଚ୍ଛନ୍ନ ରହିବ ଆଉ ଅଲଗା କିଛି ମେସିନ୍ ଆସିକି ରହିବ ତା ବହୁତ ଭଲ ହେବ ଆମର ଏଠିକାର ରୋଗୀମାନେ ରୋଗୀମାନଙ୍କ ପାଇଁ ସେତିକି ସରଞ୍ଜାମ ସେତିକି ଜିନିଷ ନାହିଁ ଯାହାଫଳରେ ଆମକୁ ରୋଗୀମାନଙ୍କୁ ନେଇ ବାହାରକୁ ଯିବାପାଇଁ ପଡ଼ୁଛି ତ ସେଇ ସବୁର ସୁବିଧା ହେଲେ ବହୁତ ଭଲ ହୁଅନ୍ତା ଯାହାଫଳରେ ଆମ ଏଠି ଭାରତର ପ୍ରତ୍ୟେକଟି ଜିନିଷ ହେଉ କିମ୍ବା ହସ୍ପିଟାଲ୍ରେ ବେଡ଼ ହେଉ ଏ ସବୁର କମ୍ ରହୁଛି ଭୁଲ୍ ତ ବେଡ଼ ଗୁଡ଼ିକ ବଢ଼ାଯାଉ ରୋଗୀମାନେ ଗଲେ ହସ୍ପିଟାଲ୍ ତଳେ ଶୋଉଛନ୍ତି ତ ସେତିକି ପରିମାଣରେ ବେଡ଼ ନାହିଁ ଅକ୍ସିଜେନ୍ ର ଅଭାବ ଏମିତି ସବୁ ତ ଅକ୍ସିଜେନ୍ କାହାକୁ ଅକ୍ସିଜେନ୍ ଲାଗୁଛି ସେଇ ସମୟରେ ଆଉ କିଛି ରୋଗୀ ଅଧିକା ହେଇଗଲେ ତାଙ୍କ ପାଇଁ ଅକ୍ସିଜେନ୍ ନାହିଁ ଯାହାଫଳରେ ସେମାନେ ମୃତ୍ୟୁବରଣ କରୁଛନ୍ତି ସେଥିପାଇଁ କି ଆମ ଭାରତରେ ସେତିକି ପରିମାଣରେ ବେଡ଼ ଅକ୍ସିଜେନ୍ ଅଲଗା ଅନନ୍ୟ ସବୁ ସରଞ୍ଜାମ ଜିନିଷ ଗୁଡ଼ିକ ରହିଲେ ହୁଏ ତ ଏଠିକାର ରୋଗୀ ଆଉ ବାହାର ଦେଶକୁ ନ ଯାଇ ଭଲ ହୋଇଯାଆନ୍ତେ